ହଁ ଭାଇ ମୁଁ ତ ଭାତ ଡାଲି ଆଉ ଖଟା ଆଉ ଚିକେନ ପାଇଁ ଅର୍ଡ଼ର କରିଥିଲି ଆପଣ କେମିତି ଭୁଲି ଗଲେ କଁ ମୋର ତ ଖଟାଟା ଭାରି ପ୍ରିୟ ନା ଖଟାଟା ଆପଣ ପଠେଇ ଦେଇନାହାନ୍ତି ତ ଦୟାକରି ଟିକେ କଁ ସେ ଆଇଟମ୍ଟା ପଠାଇ ଦେବେ